ପଞ୍ଜାବରେ ତ ଗହମ ଚାଷ ବହୁତ ସେମାନଙ୍କର ମୁଖ୍ୟ ଚାଷ ହେଉଛି ଗହମ କିନ୍ତୁ ଆମ ଓଡ଼ିଶାରେ ହେଉଛି ଧାନ ଚାଷ ଧାନ ଚାଷଟା ଆମର ଓଡ଼ିଶାର ହେଉଛି ମୁଖ ଚାଷ ଧାନର ଆମର ଏଇ ଜମି ସବୁ ଧାନ ଜମି ଏକରରେ ଏକର ପିଛା ତିରିଶ କୁଇଣ୍ଟାଲ ଆମେ ଧାନ ଆମଦାନୀ କରିଥାଉ

ଆଉ ମତ୍ସ୍ୟ ମତ୍ସ୍ୟ ଆମେ ବଡ଼ ବଡ଼ ପୋଖରୀ ଆମେ ଯେଉଁ ଜମିରେ ଦୁଇ ଏକର ଜମିରେ ଆମେ ପୋଖରୀ ଖୋଲୁଛୁ ହଁ ତାକୁ ଦୁଇ ବର୍ଷ ଆମେ ସେଠି ଛାଡ଼ି ଦେଉଛୁ ମାଛ ଧରିବୁ ନାହିଁଁ ସେଟା ଆମେ ଦୁଇ ବର୍ଷ ପରେ ଧରିବା ପରେ ସେ ମାଛକୁ ବିକି କିନା ମଧ୍ୟ ଆମେ ବହୁତ ଲାଭକୃତ ହେଉଛୁ କିନ୍ତୁ ଓଡ଼ିଶାରେ ହିଁ ଆମେ ଭଲ ଏ ଧାନ ମାଛ କୁକୁଡ଼ା ଏସବୁ ଚାଷର ଆମେ ଭଲ ଉପଦାନ ପାଇଥାଉ